ମୁଁ ଆମ ବାରିରେ ବହୁତ ପ୍ରକାର ଗଛ ଲଗାଇଛି ଆଉ ସେଥିରୁ ଗଛର ନାମ କହିଲେ ଆମର ଆମ୍ବଗଛ ଲଗାଇଛି ଆଉ କମଳା ଗଛ ବି ଲଗାଇଛି ଆଉ ଅମୃତ ଭଣ୍ଡା ଗଛ ଲଗାଇଛି ଛୁଇଁ ଗଛ ଲଗାଇଛି ଆଉ ବହୁତ ପ୍ରକାର ଆମର ଯେପରିକି ପରିବା ଚାଷ କରୁଛି ଜହ୍ନି ହେଉ ଭେଣ୍ଡି ହେଉ କି ବାଇଗଣ ହେଉ ପୋଟଳ ହେଉ ଏସବୁ ଚାଷ କରିଛି ଆଉ ଆମ୍ବ ଗଛ ଆମର ମୁଁ ଲଗାଇଥିଲି ଆମ୍ବ ଗଛ ବହୁତ ଲଗାଇଥିଲି ଆଉ ସେଥିରେ ଯାହା ଯତ୍ନ ବି ଠିକ୍ସେ ନିଏ ଯତ୍ନ ପାଣି ତା'ର ଠିକ୍ ଟାଇମରେ ପାଣି ଦିଏ ଆଉ ବଛା ବିଛି ଜିନିଷ ବି ବହୁତ କରେ ଯେପରିକି ବହୁତ ଘାସ କି ହେଉ କି ଅନାବନା ଗଛ ହେଉ ସବୁଗୁଡ଼ିକ ସଫା କରେ ମୁଁ ପାଣି ଠିକ୍ସେ ଦିଏ ପାଣି ଦେଲା ପରେ ମେଡିସିନ୍ ବି ଦିଏ ଗଛ ଠିକ୍ଠାକ୍ ରହିବା ପାଇଁ ପୋକ ନଲାଗିବା ପାଇଁ ଆମ୍ବ ଗଛ ଲଗାଏ ତା'ପରେ ଆମର ରହିଲା କମଳା ଗଛ ସେ ତା'ର ବି ସେମିତି ଯତ୍ନ ନିଏ ତା'ର ବି ଠିକ୍ ଟାଇମରେ ମେଡିସିନ୍ ଦିଏ ପାଣି ଫାଣି ଦିଏ ଆଉ ପରିବା ରହିଲା ଆମର ପୋଟଳ ହେଉ ବାଇଗଣ ହେଉ ଶାଗ ହେଉ ଯାହାବି ଆମର ସବୁ ଫଳିଲାବେଳେ ବହୁତ ଖୁସି ଲାଗେ ଦେଖିକି ଆଉ ଏହି ଟାଇପ୍ର ବହୁତ ଯତ୍ନ ନିଏ ଆଉ ଭଲଲାଗେ ମୋତେ ପରିବା ଚାଷ କରିବା ପାଇଁ ଗଛ ଲଗାଇବା ପାଇଁ